ହ୍ୟାଲୋ ଆଜ୍ଞା ନମସ୍କାର ମୁଁ ଆଜ୍ଞା କଟକ ଆସିଛି ଆଜ୍ଞା ବାହାରକୁ ବୁଲିବା ପାଇଁ କଟକ ନରାଜ ଆଉ ଆପଣ ଯେଉଁ ଗାଡ଼ି ଭଡ଼ା କେତେ ପଡ଼ିବ କ'ଣ ଟିକେ କହିଲେ ମାନେ ଗାଡ଼ି ଭଡ଼ା କେତେ ପଡ଼ିବ ଅଟୋରେ ଗଲେ ସେହି କଟକ ନରାଜ ବୁଲିକି ବାଲିଯାତ୍ରା ଏହିସବୁ

ଆଉ ଆଜ୍ଞା ଟିକେ କମ କରୁ ନାହାଁନ୍ତି ଆମେ ନୂଆ ଆସିଛୁ କେଉଁ କେଉଁ ଯାଗା ଆଜ୍ଞା ବୁଲାଇବେ ଆମେ ତ ଜାଣିନୁ ନା କିଛି ଆଜ୍ଞା ଆଉ କ'ଣ ଅଛି ଆଜ୍ଞା ଆଉ ଆଜ୍ଞା ଯେଉଁ ହୋଟେଲରେ ରହିବି ସେଇଠି ଟିକେ କଥାବାର୍ତ୍ତା କରିଦେବେ ଆଜ୍ଞା ଆଜ୍ଞା ସେହି ଭଲ ହୋଟେଲ୍ ଦେଖିକି ଯେମିତି ମାନେ ଫ୍ୟାସଲିଟି ଥିବ ସବୁକିଛି ଥିବ ହଁ ସେହି ରହିବା ପାଇଁ ଆଉ କେଉଁଠି ନୁହେଁ ଆଉ ସଫା ସୁତୁରା ରହିଥିବ କ୍ଲିନ୍ ଥିବ ସବୁ ଆଜ୍ଞା ଆଜ୍ଞା ମୁଁ ଆଜ୍ଞା ଏହି ଦିନେ ଦୁଇଦିନ ଭିତରେ ଯାଇକି ପହଞ୍ଚିବି ଆପଣ ହଉ ଆଜ୍ଞା ଚାରିଦିନ ଆଜ୍ଞା ଚାରିଦିନ ଭିତରେ ମୁଁ ଚାରିଦିନ ରହିବି ଭଲ ହୋଟେଲଟେ କରିଦେବେ ଆଉ କଟକ ସାରା ସଂପୂର୍ଣ୍ଣ ବୁଲାଇବେ ଆଉ ଭୁବନେଶ୍ଵରର ଯେଉଁ ଲିଙ୍ଗରାଜ ମନ୍ଦିର ଆଉ ଆଉ ଖଣ୍ଡଗିରି ଜଙ୍ଗଲ

ଆଉ କେଉଁଠି ଆଜ୍ଞା କଟକରେ ଅଛି କହୁ ନାହାଁନ୍ତି ନହେଲେ ଖାଲି କଟକରେ ଆମେ ଦୁଇ ତିନଦିନ ରହିବୁ ହଉ ଆଜ୍ଞା ଆଜ୍ଞା ସେ ଆଜ୍ଞା ହଉ ଆଜ୍ଞା ପଇସା ପଇସା କେତେ ନେବେ କନ କନଫର୍ମ କୁହନ୍ତୁ ପଇସା ଟିକେ ଆଗୁଆ କହି ଦେଉ ଟିକେ ଆଗୁଆ କହି ଦେଉ ନାହାଁନ୍ତି ମୁଁ ବୁଝିକି ଯିବି ଯେ ଆଉ ଜଣେ ଦୁଇଜଣ ପିଲା ଯିବେ ସାଙ୍ଗରେ ହଉ ହଉ ଆଜ୍ଞା ହଉ ଆଜ୍ଞା ନାଇଁ ଆଜ୍ଞା ନାଇଁ ଆଜ୍ଞା ସେତିକି ଥାଉ ଆପଣଙ୍କୁ ଫୋନ୍ କରିବି ଦେବି ହେଲା ହଉ